ଆଜି କ'ଣ ଏତେ ଡେରିରେ ଆସିଲୁ ଯେ କ'ଣ ଆଜି କେତେଟା ବାଜିଲାଣି ତୋର ଆସିବା ଏତେ ଲେଟ୍ ହେଉଛି ଘର କେତେ କାମ ପଡ଼ିଛି ସଫାସଫି ମନ ଧ୍ୟାନ ନାହିଁ କାମରେ କିଛି ଆମେ କହୁନୁ ତୁ ଯାହା କରିବା କଥା କରୁଛୁ ଆଉ କ'ଣ

ଯେତିକି କରିବା କଥା ତୋତେ ମୁଁ ଇଏ ଘରେ କ'ଣ ତୋତେ ମୁଁ ଯେତିକି ପାଇଁ ଇଏ କରିଛି ତୋର ତୁ ସବୁ କାମ କରିବୁ ତୁ ସେ ସଫା କତିରୁ ଘର ପୋଛା କତିରୁ ପିଲାଙ୍କ ଦାୟିତ୍ୱ ସବୁ ତୋ ଉପରେ ଛାଡ଼ିଛି ମୋର ସେମିତି କାମ ନଥିଲେ ମୁଁ କ'ଣ ଟିକେ ତୋ ସାଙ୍ଗରେ କରନ୍ତିନି ତୁ ଦେଖ ଦେଖ ସେ ଘର କାମଟା କେମିତି ହେଇଛି ଦେଖିଲୁ ନା ବିଛଣା ଠିକ୍ ସେ ଅଛି ନା ଘର ଠିକ୍ ସେ ସଫା ହେଇଛି ତୁ ଦେଖ ତୁ ନିଜେ କହ ଠିକ୍ ଅଛି କି ଖାଲି ଲେଉଟାଇ ଲାଉଟାଇ କହୁଛୁ ଦେଖେ ମୁଁ ତୋତେ ଗୋଟେ ଘରେ ରଖିଥିଲି ମୁଁ ଯାଉଛି ସିଆଡ଼େ ସିଆଡ଼େ କାମ ସାରି ଆସିଲା ବେଳକୁ ଦେଖିଲା ବେଳକୁ ମୋତେ ରାଗ ଲାଗୁଛି ସଫା ସଫି ଏଥର ଗୋଟେ କଥା କର ତୁ ଟିକେ ଶୀଘ୍ର ପଳାଇ ଆସିବୁ ତୁ କ'ଣ ଖାଇକରି ଆସିଛୁ ନା ଗୋଟେ କଥା କର ସେ ବାସନ ପଡ଼ିଚି ମାଜି ଦେଇକରି ଟିକେ ବିଛଣାରେ କିଛି ବେଡ଼ସିଟ୍ଟା ସଫା କରିଦେ ଆଉ ଗୋଟେ ବେଡ଼ସିଟ୍ ପକାଇଦେ ଦେଇ ଆ ଆସିଲେ ଚା' ଦେବୁ ମୁଁ ପିଇଦେବି ଆଉ ହଁ ହେଲା ତୁ କରିଛୁ ମୁଁ ମାନୁଛି କରିଛୁ ତୁ କରେ ମୋ କହିବା କଥା ମୁଁ କହିଲି ତୁ ଗଲୁ ସେଇଟା କରିଦେଇକି ଆସିବୁ ଜଲଦି ଜଲଦି

ତୁ ଗଲୁ ମୋ ମୁଣ୍ଡ ବିନ୍ଧିଲାଣି ମୋ ଟେନସନ୍ରେ ମୁଣ୍ଡ ପୁରା ଇଏ ହେଇଗଲା ସେ ବାସନ ପ୍ରଥମେ ମାଜି ଦେଇ ପକାଇଲୁ ମାଜିପକା ବାବୁ ଆସିବେ ଏବେ କ୍ଷୀର ଫିର କାମ ସାରିକି ତୋର ତ ଏବେ ମନ କ'ଣ ହେଲାଣି କେଜାଣି ତୋର କ'ଣ ପଇସା ତୋର ଅବହେଳା ଅଛି ମାନେ ତୋ ପଇସା ନେବାରେ ତୋର ଅବହେଳା ମାସ ନପୁରୁଣୁ ମୁଁ ତୋତେ ବୁଝିକି ଦଉଛି ନେ ତୋର କ'ଣ ଖର୍ଚ୍ଚ କରିବୁ ଠିକ୍ରେ ବାସନ ଖାଲି କ'ଣ ଗପ ତ ତୁ ଗୋଟେ ଫୋନ୍ ଧରି ଦେଇଛୁ ଖାଲି ଗପୁଛୁ ମୁଁ ଦେଖୁଛି କାହା ସହିତ ଏତେ ଗପୁଛୁ ଯା ଯା ଯା ଯା ଆଉ ଗପନା ତୁ ବହୁତ ଗପୁଛୁ ଗଲୁ ବାସନ ମାଜିକି ମୋତେ ଚା' ଦେବୁ ଯା ଭାରି ବିନ୍ଧିଲାଣି ମୁଣ୍ଡ ଫୁଣ୍ଡ